ଆଗ ଅପେକ୍ଷା ଏବେ ଓଡ଼ିଆ ଭାଷାର ବହୁତ ପରିବର୍ତ୍ତନ ଆସିଛି ଆଗରେ ଆମ ବାପା ଜେଜେବାପା ଘରେ ଯିଏ ଗୋଟେ ପାଠ ପଢ଼ୁଥିଲା କି ପିଲାମାନେ ଥିଲେ ସେ ସମୟରେ ସେମାନେ ଶୁଦ୍ଧ ଓଡ଼ିଆରେ କହୁଥିଲେ ବାପା ବୋଉ ଦାଦା ଖୁଡ଼ି ଜେଜେବାପା ଜେଜେମା' ଏବଂ ଖାଦ୍ୟର ଶୈଳୀକୁ ମଧ୍ୟ ଶୁଦ୍ଧ ଭାଷାରେ ଡ଼ାକୁଥିଲେ ଏବଂ ଘରକୁ ଯିଏ ଆସୁଥିଲା ସେମାନଙ୍କ ସହିତ ମଧ୍ୟ ବ୍ୟବହାର ଆସନ୍ତୁ ଯାଆନ୍ତୁ ଖାଆନ୍ତୁ ବସନ୍ତୁ ବହୁତ କିଛି ଆମର ସେତେବେଳର ପୂର୍ବ ଓଡ଼ିଆଗୁଡ଼ିକ ଥିଲା ଏବେ ବର୍ତ୍ତମାନ ଆଉ ସେ ସେ ତ ବ୍ୟବହାର ହେଉନାହିଁ କିନ୍ତୁ ଧିରେ ଧିରେ ଏବେ ଟିକିଏ ଡେଭ୍ଲପ୍ ହୋଇଛି କିନ୍ତୁ ଯଦିଓ ବିକଶିତ ହୋଇଛି ଓଡ଼ିଆ ଭାଷା ଆଗେରେ ମଝିରେ କ'ଣ ହେଲାନା ଇଂରାଜୀରେ ବୋର୍ଡ଼୍ ମରାଯାଇଥିଲା ସବୁଠି ସେଇଟାକୁ ହଟେଇ ଦିଆଗଲା ଓଡ଼ିଆ ଭାଷାର ଡେଭ୍ଲପ୍ କରାଗଲା ବର୍ତ୍ତମାନ ସବୁ ଉନ୍ନତିମୂଳକ ଓଡ଼ିଆ ଭାଷା ଆସିଲା ଏବେ ଅଫିସ୍ ମହଲ ସାମ୍ନାରେ ଓଡ଼ିଆରେ ବୋର୍ଡ଼୍ ପ୍ରଦର୍ଶନ କରାଗଲା ଡକ୍ଟର୍ମାନଙ୍କୁ ମଧ୍ୟ କୁହାଗଲା କି ସେମାନେ ଇଂରାଜୀ ଅଧିକ ବ୍ୟବହାର ନକରି ଓଡ଼ିଆରେ ରୋଗୀମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଏବଂ ସମସ୍ତ ଦୋକାନ ଅଫିସ୍ର ଅଫିସ୍ ଏବଂ ଦୋକାନ ବୋର୍ଡ଼ଗୁଡ଼ିକ ମଧ୍ୟ ଓଡ଼ିଆରେ ଲେଖାଗଲା ଓଡ଼ିଆ ଭାଷାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଇଛି ଏବଂ ଟିଭିରେ ଯେଉଁଟାକି ଦୂରଦର୍ଶନରେ ମଧ୍ୟ ଓଡ଼ିଆ ବିଜ୍ଞାପନ ଜାରି କରାଗଲା ମଝିରେ ମଝିରେ କିନ୍ତୁ ଇଂରାଜୀ ଏବଂ ଓଡ଼ିଆ ବ୍ୟବହାର ହିନ୍ଦୀ ମିଶିକିରି ହେଉଥିଲା କିନ୍ତୁ ଏବେ ଦିନକୁ ଦିନ ସେଇଟା ବିକଶିତ ହୋଇ ପୁରାପୁରି ସମ୍ପୂର୍ଣ୍ଣ ଓଡ଼ିଆରେ ଲୋକମାନେ ବ୍ୟବହାର କଲେଣି